ମୋର୍ନ ଗୁଟେ ବହିଟେ ଅଛି କଥାନି ବହିଟେ ସେ ବହି ମୁଇଁ ମୋତେ ପଢ଼୍ବାର୍ କେ ଭଲ୍ ବି ଲାଗ୍ସି ଆର୍ ପଢ଼ିଲେ ମୋତେ ଦୁସରା ଜ୍ଞାନ୍ ବି ପାଇଛି ପଢ଼ା ବହି ଗୁଟେ କରସଙ୍ଗେ ସମାନ ସେଇଟା ଆର୍ ସେ ବହି ମୁଇଁ ପଢୁଛି ବି ଆର୍ ଲୋକଙ୍କୁ ବି ପଢ଼୍ବାର୍ ଲାଗି ଦେଇଛି ବି ଆର୍ ସେଇଠି ପଢ଼ିଲେ ମୋତେ ମୋତେ ପଢ଼ିଲେ ବହୁତି ସୁବିଧା ହେଉଛି ଆର୍ ଜ୍ଞାନ୍ ବି ବି ପାଉଛେଁ ତାର୍ପରେ ସବୁଆଡ଼ୁ ମୋତେ ସୁବିଧା ମିଲୁଛେଁ ଆର୍ ଏନ୍ତା ରକମ ବହି ଗୁଟେ ଅଛି ଆର୍ ସବୁବେଳେ ମୁଇଁ ବହି ପଢ଼ୁଛେଁ ଆର୍ ଲୋକ୍ବି ପଢ଼୍ବାର୍ ଲାଗି ଦେଇଛି ଆର୍ ଲୋକମାନେ ବି ମୁଇଁ ବହି ପଢ଼୍ବାର୍ କେ ମାଗି କରି ଆଣିସିଁ ଆରୁ ସେ ବହି ଆଣିକରି ପଢ଼ି ସାଇଲା ପରେ ଯାହାନୁ ଆଣିଥିମି ତାହାକେ ଦେଇନେମି ଆର୍ ସେଇଠି ସାର୍ ଅଂଶଟାକେ ମୁଇଁ ମନେ ରଖିକରି ଇଏ କରୁଛି ଦିନ କତ ଥରେ ଦୁଇ ଥର ଏନ୍ତା ବହି ପଢ଼୍ବାର୍ କେ ପଢୁଛି ଆର୍ ଦୁଇ ଥର ପଢ଼ିସାରିଲା ପରେ ବହି ଯାଆଟା ତାହାକେ ଦେଇନେଇଛେ ଆର୍ ଫେରାଇ ନେଇଛେ ଆର୍ ମୋଟେ ବହିଟା ମୁଇଁ ସେଟାନୁ ଆନିକରି ଆଇଛେଁ ଆରୁ ମୋର୍ ବହି ମୁଇଁ ରଖିଦେଇଛି